ନମସ୍କାର୍ ନମସ୍କାର୍

ବ୍ୟାଗ୍ ଚୋରି ହେଇଯାଇଛେ କେନ ଏଇଟା ବୋଇଲେ କେନ୍ଟା ହେନୁ ଚୋରିଟା କେନ୍ ଜାଗାନୁ ହେଲା କେନ୍ ବସ୍ ଷ୍ଟେସନ୍ ଗୋ ବସ୍ ଷ୍ଟେସନ୍ ତ ବହୁତ୍ଟେ ଅଛି ବେସ୍ ବେସ୍ ବରଗଡ଼ ବସ୍ ଷ୍ଟେସନ୍ କାଣା ତୋର୍ ନାଁ

ତୋର୍ ବୁଆର୍ ନାଁ ଠିକ୍ ଅଛେ କାଣା କାଣା ବ୍ୟାଗ୍ଥି କାଣା ଥିଲା କି କେତେ ଟଙ୍କା ପଏସା ଥିଲା ପାଞ୍ଚ୍ ସାତ୍ ହଜାର୍ କେନ୍ତା ଚୁରି ହେଲାବୋ ଓହୋ ଠିକ୍ ଆଉ କିଛି ନାଇଁ ତ ଡକ୍ୟୁମେଣ୍ଟ୍ ଫକୁମେଣ୍ଟ୍ କାଗଜ୍ ପତର୍ କାଣା କାଣା ଥିଲା ଭେଲ୍

ଓହୋ ଠିକ୍ ଅଛେ କମ୍ପ୍ଲେଣ୍ଟ୍ ରେଜିଷ୍ଟର୍ କରିନେମା ଇନ୍କ୍ୱାରି କାଣା ଖୋଜା ଖୋଜି କଲୁ କି ନାଇଁ ତୁଇ ବି ଟିକେ ଧ୍ୟାନ୍ ଦେଇକରିଯିବୁ ବୋଲେ ହବ ଗାଡ଼ିଥି ଶୁଇପଡ଼ୁଛୁ ତୋର୍ ଜିନିଷ୍ ପତର୍କେ ଠିକ୍ ତୋର୍ ହିସାବେ ନାଇଁ ରଖ୍ବୁ ବୋଇଲେ ହେବା କିଏ ଚୋରିନବା ଦେଖ୍ ତ ହଇରାଣ୍ଟା ଇହାଦେ ହେଟା ଭି ହେ ବୋଇଲେ ହେବା ଦେଖି ଚାହିଁକରି ଯାନା ଆନା କର୍ବୁ ବୋଇଲେ ସାନେ ଇହାଦେ ଆମେ କାଣା କମ୍ପ୍ଲେଣ୍ଟ୍ ରେଜିଷ୍ଟର୍ କରିନେମୁଁ ଇନ୍କ୍ୱାରି କ'ଣ୍ ମିଲ୍ଲା ତ ମିଲ୍ଲା ନାଇଁ ମିଲ୍ଲେ କେଡ଼େ ହଇରାଣ୍ଟେ ହେବୁ ଦେଖ୍ ତ ଚେଷ୍ଟା ତ କର୍ମା ପୁରା କାଏଁ ଯେ କାଏଁ କେନ୍ ଗାଡ଼ିଥି ତୁଇ କେନ୍ ବସ୍ରେ ଥିଲୁ କୁମୁଦିନି ବସ୍ରେ ଠିକ୍ ଅଛେ ପଚ୍ରି ଦେମା ମିଲ୍ବା ମିଲ୍ବା ଡକ୍ୟୁମେଣ୍ଟ୍ ତ ମିଲିଯିବା ଚିନ୍ତା ନାଇଁ କର୍ ପଏସା ସବୁ ମିଲ୍ବା ହେତ୍କି ଚିନ୍ତା ନାଇଁ କର୍ ଯେନ୍ତା ହେଲେ ଚେଷ୍ଟା କର୍ମା ହେଲା ବାକି ଦେଖିକରି ଆନା ଯାନା କର୍ବୁ ଏଥର ଗାଡ଼ିଥି ଥିସି ପଡ଼ିଥିବା ବୋଇଲେ ଗାଡ଼ି ଆଗ୍କେ ପଲେଇଯାଇଥିଲେ କେନ୍ତା କରିଥିତୁ ସେଟା ବାବୁ ହଁ ପଏସା ପତର୍ ତ ସବୁ ଚୁରେଇ ନେଲେ ଦେଖ୍ ଏଥ୍ର ଇନୁ ଇଆଡ଼୍କେ ଭଲ୍ସେ ଯିବୁ ହାଁ ଠିକ୍ ଅଛେ ଚିନ୍ତା ନାଇଁକର୍ କମ୍ପ୍ଲେଣ୍ଟ୍ ମୁଇଁ ତୋ'ର୍ ରେଜିଷ୍ଟର୍ କରିନେଲିନ ଇନ୍କ୍ୱାରି କର୍ମା କୁମୁଦିନି ବସ୍ ହଁ ଜଲ୍ଦି ଜଲ୍ଦି ମିଲିବା ଚିନ୍ତା ନାଇଁ କର୍ ବୋଲେ କେନୁ କେତେ ଏଇଟା ଦେଲୁ ଯେ ହଁ ହଁ ବଲାଙ୍ଗୀରନୁ ବରଗଡ଼ ଠିକ୍ ଅଛି ଠିକ୍ ଅଛି ଯେ ତୋର୍ ସାମାନ୍ ଫାମାନ୍ ମିଲ୍ଲେ ଫେର୍ ତତେ ଡକା ହେବା ହେଲା ହେତିର୍ ଚିନ୍ତା ନାଇଁ କର୍ ଦୁଇ ଚାର୍ ଦିନ୍ ଭିତ୍ରେ ଜନାପଡ଼ିଯିବା

ହଁ ଠିକ୍ ଅଛେ ବାବୁ ହଁ ହଁ